ଘରର ସବୁ କାମ ପାଇଁ ଦିନତମାମ ପାଣି ଦରକାର ହୁଏ ଆମକୁ ଯେମିତିକି ଶୌଚାଳୟରେ ହୋଇଗଲା ଗୋଟେ ଡ୍ରମ୍ ପାଣି ରୋଷେଇ କରିବା ପାଇଁ ରୋଷେଇ କରିବା ପାଇଁ ଦିନକୁ ତ ଲାଗିଯାଏ ଗୋଟେରୁ ଦୁଇ ଡ୍ରମ୍ ପାଣି କାହିଁକିନା ଭାତ କରିବ ଡ଼ାଲି କରିବ ଯେତେ ସବୁ ସବଜି ପନିପରିବାଗୁଡ଼ିକୁ ସେଇଟାକୁ ସଫା କରିବ ଏମିତିରେ ଲାଗିଯାଏ ତାପରେ ପିଇବ ଏମିତି ହୋଇଯାଏ ତାପରେ ପିଇବା ପାଣି ଗୋଟେ ମାନେ ମିନେରାଲ୍ ୱାଟର୍ ଗୋଟେ କ୍ୟାନ୍ ଗୋଟେ କ୍ୟାନ୍ କାହିଁକିନା ମୋ ଜଏଣ୍ଟ ଫ୍ୟାମିଲି ବହୁତ ବଡ଼ ଫ୍ୟାମିଲି ଆଉ ସେଥିରେ ମାନେ ପାଣି ବି ତ ପିଇବେ ନା ସମସ୍ତେ ତ ସେଥିପାଇଁ ଗୋଟେ କ୍ୟାନ୍ ପାଣି ଦରକାର ଗୋଟେ ଦିନେ ଦିନେ ଗୋଟେ କ୍ୟାନ୍ର ପାଣି ବି କମ୍ ପଡ଼ିଯାଏ ପିଇବା ପାଇଁ ଆଉ ସଫା କରିବା ପାଇଁ ସଫା କରିବା ପାଇଁ ତ ଲାଗିଯାଏ ମାନେ ଗୋଟେରୁ ହାଫ୍ ଡ୍ରମ୍ ପାଣି ଲାଗିଯାଏ